ହ୍ୟାଲୋ ଆପଣ ଓଲା ଡ୍ରାଇଭର କହୁଛନ୍ତି କେତେବେଳୁ ମୁଁ ଫୋନ କଲିଣି ଗାଡ଼ି କେତେବେଳେ ଆଣିବେ ଆଉ ମୋର ଯିବାର ଅଛି କେତେବେଳେ ଆଣି ପହଞ୍ଚାଇବେ କେତେବେଳେ ମୁଁ ଦୀର୍ଘ ସମୟ ହେଲା ପହଞ୍ଚି ନାହିଁ ପଚାରୁଛି ବିଳମ୍ବ ସମୟ ବିଷୟରେ କୁହନ୍ତୁ ଘଟଣାରେ ଆପଣ ଏଠି ପହଞ୍ଚି ପାରୁନାହାନ୍ତି ମୁଁ ପୂର୍ବରୁ ବୁକ୍ କରିଥିବା ବ୍ୟାକ ଅଟୋ ପାଇଁ ଆପଣଙ୍କୁ ଦୀର୍ଘ ସମୟ ଧରି ଏଠି ଅପେକ୍ଷା କରିଛି ଆଉ ଏତେ ଅଧିକ ସମୟ କାହିଁକି ଲାଗୁଛି ହୁଁ ଆଉ ଶୀଘ୍ର କେତେବେଳେ ଏଠି ପହଞ୍ଚିବେ ଆଉ ମୋ କାମଟା ହେବ ଆଉ କେତେ ସମୟ ଧରି ମୁଁ ଏଠି ତୁମକୁ ଅପେକ୍ଷା କରିଥିବି ତମେ କେତେବେଳେ ଆସିକି ଏଠିକି ଗାଡ଼ି ଲଗାଇକି ପହଞ୍ଚିବ